ମୁଁ ହେଉଛି ଏକା ଦିଲ୍ଲୀ ଯାଇଥିଲି ମୋର ହିନ୍ଦୀ ଭାଷା କହିବା ସକ୍ଷମ ନଥିଲି ଖାଲି ବୁଝିପାରୁଥିଲି ସେଠାରେ ମୋ ପରିବାର ସମ୍ପର୍କୀୟ ଜଣେ ଭାଇ ରହୁଥିଲେ ତେଣୁ ଯେଉଁ ଜାଗାକୁ ଯିବା ସେଠିକାର ଭାଷା କହିବା ବୁଝିବା ନିହାତି ଆବଶ୍ୟକ ଯଦି ସେଠାରେ ମୋର କେହି ସମ୍ପର୍କୀୟ ନଥାନ୍ତେ ମୁଁ ବହୁତ୍ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି ଆମେ ଅପରିଚିତ ଜାଗାକୁ ଗଲେ ଯଦି ସେଠିକାର ଭାଷା କହିପାରିବାନି କିମ୍ବା ବୁଝିପାରିବାନି ତେବେ ଆମକୁ ସେ ଜାଗା ବହୁତ୍ ଶୂନ୍ୟ ଲାଗିଥାଏ ସେ ଜାଗାରେ ଆମେ ଉପାସରେ ରହିବାପାଇଁ ପଡ଼ିଥାଏ ନା ନିଜକୁ ସୁରକ୍ଷିତ ମନେ କରିପାରିବା